ଭାଇ ଧନ୍ୟବାଦ ଆପଣ ଆମକୁ ଠିକଠାକ୍ ଭାବରେ ରାତି ଅଧରେ ଆମକୁ ଠିକ୍ ଠାକ୍ ଭାବରେ ଘରେ ପହଞ୍ଚାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ଆମେ ତ ପୁରୀ ଯାଇଥିଲୁ ଆଉ ଗାଡ଼ି ଟିକେ ଡେରି ହେଇଗଲା ତେଣୁକରି ଆମର ବି ଓହ୍ଲେଇବା ଷ୍ଟେସନରେ ଓହ୍ଲେଇବା ପାଇଁ ଡେରି ହୋଇଗଲା ତ ଡେରି ହବା ଫଳରେ ରାତି ବି ହୋଇଗଲାଣି ଆଉ ତ ଏତେ ରାତିରେ ଆଉ ଆସିବା କେମିତି ଆମକୁ ବି ଟିକେ ଡର ମାଡ଼ୁଥିଲା ଆଉ ଆପଣ ଯାହା ଆପଣ ଆପଣ ସୁରକ୍ଷିତ ଭାବରେ କି ଭଲ ଭାବରେ ଆଣିକି ଆମକୁ ଘର ପହଞ୍ଚାଇ ଥିବାରୁ ମୁଁ ବହୁତ ବହୁତ ଆପଣଙ୍କୁ ଧନ୍ୟବାଦ ଜଣାଉଛି